ଦେଖନ୍ତୁ ଯେତେବେଳେ ମୁଁ ତ ରୋଷେଇ ଶିଖିଛି କିନ୍ତୁ ଯେତେବେଳେ ମୁଁ ରୋଷେଇ କଲା ଧର କୌଣସି ଜାଗାରେ ମୁଁ ଗୋଟେ ରୋଷେଇ କରୁଛି ଯଦି ମୁଁ ଗୋଟେ ଏକ କଠିନ ଇଏରେ ପଡ଼ିଗଲି ଧର ମୋର ସେ ଆଇଟମ୍ ମୋତେ ଯାହାର କାମ କରୁଛି ସେ ମୋତେ ଏମିତି ଏକ ଆଇଟମ୍ କହିଦେବେ ଯେଉଁଟାକି ମୋତେ ଟିକେ ହଡ଼ବଡ଼ ହୋଇଯିବି ସେହି କ୍ଷେତ୍ରରେ ମୁଁ କଣ କରେ ସାଙ୍ଗେ ସାଙ୍ଗେ ମୁଁ ମୋ ମୁଁ ଯଦି କାହା ପାଖକୁ ଯାହା ପାଖରୁ ଶିଖିଛି ରୋଷେଇ ପ୍ରାୟତଃ ତାଙ୍କର ନିର୍ଦ୍ଦେଶନା ତାଙ୍କ କଥାକୁ କିମ୍ବା ତାଙ୍କୁ ଫୋନ କରି ପଚାରେ କିମ୍ବା କୌଣସି ୟୁଟ୍ୟୁବ ଚ୍ୟାନେଲ ହେଉ କିମ୍ବା ଅନ୍ଲାଇନ୍ ମାଧ୍ୟମରେ କେମିତି ଆମେ ଭଲ ରୋଷେଇଟା କରିପାରିବା ସେ ଆଇଟମ୍ଟାକୁ ତାର ବୋଧେ ୟୁଟ୍ୟୁବରେ ମଧ୍ୟ ମୁଁ ନିର୍ଭର କରି ସେଠୁ ଭଲ ରୋଷେଇଟା କେମିତି ହେଇଛି ଶିଖି ମୁଁ ମଧ୍ୟ ରୋଷେଇ କରିଥାଏ